ହଁ ମୁଁ ଭାବୁଛି କି କ୍ରୀଡ଼ା ଆମ ଜୀବନଶୈଳୀରେ ବହୁତ ପ୍ରକାରର ଯୋଗଦାନ ଦେଇ ଆସୁଅଛି ଯେପରିକି କ୍ରୀଡ଼ା ଜଣେ ଖେଳିଲାମାନେ ତାର ସବୁ ମାଂସପେଶୀ ମାନେ ଏ କାମ କରିଥାନ୍ତି ଯେଉଁଥିପାଇଁ ନି ଲୋକମାନଙ୍କୁ ଯେଉଁ ଲୋକମାନେ ଖେଳନ୍ତି କ୍ରୀଡ଼ା ତାଙ୍କୁ କୌଣସି ରୋଗ ହେଇନଥାଏ କ୍ରୀଡ଼ା ସମସ୍ତେ ଖେଳିବା ଦରକାର କ୍ରୀଡ଼ା ଖେଳିଲା ମାନେ ରୋଗ ନହେଇଥିବା ଦ୍ୱାରା ବହୁତ ଲାଭଜନ ହୋଇଥାନ୍ତି କ୍ରୀଡ଼ାରେ ବହୁତ ପ୍ରକାରର କ୍ରୀଡ଼ା ରହିଥାଏ ଯେପରିକି ୟୋଗା ଏବଂ ୟୋଗା ଦ୍ୱାରା ଆମକୁ ହାତ ଗୋଡ଼ର ଗଣ୍ଠି ଏବଂ ଷ୍ଟ୍ରଙ୍ଗ ହୋଇଥାଏ